ହଁ ମୁଁ ସ୍କୁଲରେ ପାଠ ପଢ଼ିଲାବେଳେ ଚିତ୍ରାଙ୍କନ କରୁଥିଲି କଲେଜରେ ପାଠ ପଢ଼ିଲାବେଳେ ଭଲ ଚିତ୍ରାଙ୍କନ ଟିଏ କରୁଥିଲି ଏବଂ ସେଇଠି ଚିତ୍ରାଙ୍କନ ଶିଖୁଥିଲି ସେଇଠି ପାଠ୍ୟକ୍ରମ ପଢ଼ିଲାବେଳେ ସମସ୍ତେ ଜାଣିଛନ୍ତି ମୁଁ ଗୋଟେ ଭଲ କଳାକାର ମଧ୍ୟ ଥିଲି ମୋର ବହୁତ ଇଛା ଅଛି ଗୋଟେ ଭଲ କଳାକାର ହେବାପାଇଁ ଏବଂ ଗୋଟେ ଡ୍ୟାନ୍ସର ମଧ୍ୟ ହବାପାଇଁ ମୋତେ ଭଲ ପାଠ ପଢ଼ିବା ପାଇଁ ଭଲ ଚିତ୍ର ଅଙ୍କିବା ପାଇଁ ମୋର ବହୁତ ଉତ୍ସାହିତ ଅଛି ତେଣୁ ପଇସା ଅଭାବରୁ ମୁଁ ଏସବୁ କରିପାରୁନାହିଁ ମୋର କ୍ୟାରିୟର ଗଢ଼ିବା ପାଇଁ ମୁଁ କ୍ୟାରିୟର ମଧ୍ୟ ଗଢ଼ିଛି ଲକ୍ଷ୍ୟସ୍ଥଳରେ ମଧ୍ୟ ରହିଛି ଭଲ ପାଠଟିଏ ମୁଁ ମଧ୍ୟ ପଢ଼ୁଛି ସେଗୁଡ଼ିକ ହାସଲ କରିବା ପାଇଁ ମୋତେ କିଛି ସାହାଯ୍ୟ କରିବା ଦରକାର ତେଣୁ ମୁଁ କଳା ଶିଖିବାକୁ ବହୁତ ପସନ୍ଦ କରେ ଏବଂ ମୋର ସାହାଯ୍ୟ ଦରକାର ଆପଣମାନଙ୍କର ସାହାଯ୍ୟ ଦରକାର ଯେ ମୋତେ ଯଦି ଆପଣ ସାର୍ ମାନେ ମୋତେ ମୋ କଳା ଦେଖିକି ଚିତ୍ରାଙ୍କନ ଦେଖିକି ମୋତେ ବହୁତ ପସନ୍ଦ କରୁଥିଲେ ଭଲ ମଧ୍ୟ ପାଉଥିଲେ ହଁ ଏହି ପିଲାଟା ଭଲ ଚିତ୍ରାଙ୍କନ କରିପାରୁଛି ସେଇଥିପାଇଁ ଏବଂ ଏବଂ ମୋର ଡ୍ୟାନ୍ସର ମୋର ନାଚ ମଧ୍ୟ ସେଥିପାଇଁ ବହୁତ ଦୁର୍ବଳତା ରହିଗଲା ସେଇଟା ଶିଖିବା ପାଇଁ ମୋତେ ବହୁତ ଆଗ୍ରହ ହେଉଛି ତେଣୁ ଆପଣମାନେ ଯଦି ଚହାନ୍ତେ ବା ସିଖାନ୍ତେ ମୁଁ ସେଗୁଡ଼ିକ ଶିଖିବାପାଇଁ ବହୁତ ଖୁସି ହୋଇ ଯାଆନ୍ତି ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଆପଣମାନେ ମୋତେ ଟିକେ ସେଗୁଡ଼ିକ ସାହାଯ୍ୟ କରନ୍ତୁ ଏବଂ ସ୍କୁଲ କଲେଜ ମାନଙ୍କରେ ଚିତ୍ରାଙ୍କନ ମଧ୍ୟ ମୁଁ କରିବି ମଧ୍ୟ ମୁଁ କଳା ମଧ୍ୟ ଶିଖିବା ପାଇଁ ଚାହୁଁଛି ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ ଯେ ମୁଁ ସବୁ ସେ କ୍ଷେତ୍ରରେ ଆଗେଇ ଯାଆନ୍ତି ଗରିବ ଘର ପିଲାଟିଏ ସେଇସବୁ ଶିକ୍ଷାଦାନ ପାଇଲେ ସେ ବହୁତ ଖୁସି ହୁଅନ୍ତି ମୁଁ ଗୋଟେ ବହୁତ ଗରିବ ଘର ବୋହୂଟେ ତେଣୁ ଆପଣ ତାକୁ ଶିକ୍ଷାଦାନ ଦେଲେ ମୁଁ ବହୁତ ଖୁସି ହୁଅନ୍ତି ଏବଂ ଆପଣ ମୋତେ ସାହାଯ୍ୟ କଲେ ମୁଁ ବହୁତ ଚିତ୍ରାଙ୍କନ ମଧ୍ୟ କରନ୍ତି ଡ୍ୟାନ୍ସ ପ୍ରୋଗ୍ରାମ ମଧ୍ୟ ଟିକେ କରନ୍ତି ମୋର ବହୁତ ଇଛା ଅଛି ଆପଣ ମୋତେ ବହୁତ ଗୁଡ଼ିକ ସାହାଯ୍ୟ କରନ୍ତୁ ମୋର ଆପଣଙ୍କୁ ଏହା କହୁଛି ଯେ ମୁଁ ଯେଉଁସବୁ ମୋ ମନ ଭିତରେ କଳା ଅଛି ସେସବୁ ପ୍ରକାଶ କରିବା ପାଇଁ ଚାହୁଁଛି ଯାହାସବୁ ମୋର ଚିତ୍ରାଙ୍କନ ମନ ଭିତରେ ଅଛି ତାହା ମୁଁ ଦୁନିଆକୁ ଦେଖାଇ ଦବା ପାଇଁ ଚାହୁଁଛି ଆପଣ ମୋତେ ଏତିକି ଉତ୍ସାହିତ କରନ୍ତୁ ମୁଁ ଆପଣଙ୍କ ଆଶୀର୍ବାଦ ମୋତେ ମଧ୍ୟ କରନ୍ତୁ ମୁଁ ଆପଣଙ୍କୁ ଆଶୀର୍ବାଦ ଚାହେଁ ଆପଣ ମୋତେ ଆଶୀର୍ବାଦ କରନ୍ତୁ ଯେ ମୁଁ କଳା ସଂସ୍କୃତି ଶିଖିବା ପାଇଁ ଚାହୁଁଛି ଚିତ୍ରାଙ୍କନ କରିବା ପାଇଁ ଚାହୁଁଛି ଏବଂ ସବୁକିଛି ଆପଣଙ୍କ ଠାରୁ ଶିକ୍ଷା ଆଦାୟ କରିବା ପାଇଁ ଚାହୁଁଛି